ଆମେ ଜାଣିଥିବା ରାଜନୈତିକ ନେତା ହେଉଛନ୍ତି ନବୀନ ପଟ୍ଟନାୟକ ନିରଞ୍ଜନ ପଟ୍ଟନାୟକ ଆଉ ସୁର ରାଉତ ସୁର ରାଉତରାୟ ଏବଂ ଅପରାଜିତା ଷଡ଼ଙ୍ଗୀ ଏବଂ ଏମାନେ ଆମର ବହୁତ କିଛି ମୂଳଦାୟକ ଖାସ କରିକି ନବୀନ ପଟ୍ଟନାୟକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମ ପାଇଁ ବହୁତ କିଛି ସାହାଯ୍ୟ କରିଛନ୍ତି ସେ ଆମ ପାଇଁ ଟଙ୍କାକିଆ ଚାଉଳ ଏବଂ ଗୋଟେ ଗୋଟେ ବ୍ୟାଗ୍ ଏବଂ ଏବଂ ଆମକୁ ଦେଇଛନ୍ତି ଗ୍ରାଜୁଏସନ୍ ପିଲାମାନଙ୍କୁ ଏବଂ

ଆମ ବାପା ମା'ଙ୍କୁ ଭର୍ତ୍ତା ଅଜା ଏବଂ ଆଇଜେଜେବା ଜେଜେବାପାମାନଙ୍କୁ ଭର୍ତ୍ତା ପଇସା ଏବଂ ହାଣ୍ଡିକେପ୍ଟ ମାନଙ୍କୁ ଯେମିତି ପଇସା ଟାଇପ୍ର ହିଁ ମିଳିଥାଏ ଏବଂ ସରକାର ଆମ ପାଇଁ ବହୁତ କିଛି କରି ଯେମିତି ସେ ତାଙ୍କ ବିଷୟରେ କହିବଟା ହିଁ ତ ମୋର ବହୁତ କିଛି ମାନେ କ'ଣ କହିବ ସେ ତାଙ୍କ ବିଷୟରେ ନ କହିଲେ ବହୁତ ଭଲ ସାଙ୍ଗେ ଆମ ପାଇଁ ବହୁତ କିଛି କରିଛନ୍ତି ନବୀନ ପଟ୍ଟନାୟକ ଏବଂ ସୁର ରାଉତରାୟ ଏବଂ ଅପରାଜିତା ଷଡ଼ଙ୍ଗୀ ଏହିମାନେ ହିଁ ଆମ ଦେଶର ବହୁତ ମୂଳ ମୂଳଗଣ୍ଠି କହିବାକୁ ଗଲେ ମୂଳ ଆମର ଜୀବନର ସବୁଠୁ ବଡ଼ ଠାକୁର ହେଲେ ତାଙ୍କେ ସେ ଆମ ପାଇଁ ବହୁତ କିଛି କରିଛନ୍ତି ନବୀନ ପଟ୍ଟନାୟକ ଆମ ପାଇଁ ଚାଉଳ କଲେ ଏବଂ ଗୋଟେ ଗୋଟେ ବ୍ୟାଗ୍ବି ଦେଇଛନ୍ତି ଆଉ ଏବଂ ବୃଦ୍ଧ ଲୋକମାନଙ୍କ ପାଇଁ ପଇସା ଏବଂ ରାସ୍ତାଘାଟ ମରାମତି ଏବଂ ପାଇପ୍ ଭାଙ୍ଗିଗଲେ ଜଳ ଏବଂ ଏବେ ଆମ ପାଇଁ ଟାଙ୍କି ପାଣି ଏବଂ ନୂଆ ଓଡ଼ିଶା ପାଇଁ ସ୍କୁଲ୍ ମରାମତି କଲେଜ୍ ଡେଭଲପମେଣ୍ଟ ନୂତନ କଲେଜ୍ ଡେଭଲପମେଣ୍ଟ୍ ଏବଂ ଇନ୍ଦିରାବାସ ଏବଂ ବହୁତ କିଛି ଆମକୁ ନବୀନ ପଟ୍ଟନାୟକ ଦେଇଛନ୍ତି ଯାହାକି ଆମକୁ ଦଶ ହଜାର ଟଙ୍କା ବି ଦେଇଛନ୍ତି ଆମ ପଢ଼ା ଷ୍ଟଡ଼ିରେ ଯେତିକି ବି ଆମକୁ ଏବେ କହିବାକୁ ଗଲେ ଯେତିକି ବି ଆମକୁ ସାହାଯ୍ୟ ମିଳିଛି ବହୁତ କିଛି ମିଳିଛି ମୁଁ ଆଶା କରୁଛି ନବୀନ ପଟ୍ଟନାୟକ ଏମିତି ବହୁତ କିଛି ଦେଇପାରିଥିବେ ଦେଇପାରିବେ ଏବଂ ଆଗକୁ ବି ଦେବେ ମୁଁ ସେ ଆମଠୁ ଆମକୁ କହିବାକୁ ଗଲେ ବହୁତ କିଛି ଭାବନ୍ତି ବହୁତ କିଛି ସାହାଯ୍ୟ ବି କରିଛନ୍ତି ଆମକୁ ନିଜେ ପରିବାର ବୋଲି ଭାବିଛନ୍ତି ଆମେ ବହୁତ କିଛି ତାଙ୍କଠୁ ସାହାଯ୍ୟ ବି ପାଇଛୁ ଏବଂ ଆମକୁ କହିବାକୁ ଗଲେ ଆମକୁ ଇନ୍ଦିରାଆବାସଠୁ ଆରମ୍ଭ କରିକି ଗୋଟେ ଛୋଟ ପିଲାଠୁ ଆରମ୍ଭ କରିକି ଗୋଟେ ବୃଦ୍ଧା ଯାଏଁ ନବୀନ ପଟ୍ଟନାୟକ ବହୁତ କିଛି ଦେଇଛନ୍ତି ଗୋଟେ ଛୋଟ ପିଲାଠୁ ଆରମ୍ଭ କରିକି ସିଏ ବଡ଼ ହେଲା ଯାଏ ବଡ଼ରୁ ପାଠ ପଢ଼ିଲାଯାଏ ପାଠ ପଢ଼ିଲାରୁ ବୃଦ୍ଧ ହେଲା ଯାଏ ବୃଦ୍ଧରୁ ମଲାଯାଏ ସେ ନବୀନ ପଟ୍ଟନାୟକ କହିବାକୁ ଗଲେ ସବୁ କିଛି ଦେଇଛନ୍ତି ତାଙ୍କ ପରି ତ କହିବାକୁ ଗଲେ ସେ ଆମର ବହୁ ଭଗବାନ ସେ ଆମକୁ ବହୁତ କିଛି ଦେଇଛନ୍ତି ଏବଂ ବହୁତ କିଛି ସାହାଯ୍ୟ ବି କରିଛନ୍ତି ସେ ଆମକୁ ଗୋଟେ ପିଲା ପାଠ ପଢ଼ିବାର ମୂଳ ଦୁଆ ହୋଇକି ଠିଆ ହେଇଛନ୍ତି ଯାହାକି ଗୋଟେ ପିଲାର ଘରେ ପଇସା ନ ଥିଲେ ବି ସିଏ ଗଭରମେଣ୍ଟ୍ ସ୍କୁଲ୍ରେ ପାଠ ପଢ଼ିପାରିବ ଏବଂ ଗଭରମେଣ୍ଟ୍ ଯେତିକି ପ୍ରାଇଭେସିବି ହେଲାଣି ଗଭର୍ଣ୍ଣମେଣ୍ଟ୍ ସ୍କଲ୍ରେ ତ ଏବେ ୟୁନିଫର୍ମ୍ ବି ଚେଞ୍ଜ୍ ହେଇଗଲାଣି ଏବଂ ନୂତନ ଭାବେ ତିଆରି ହେଲାଣି ନବୀନ ପଟ୍ଟନାୟକ ଏବଂ ସୁର ରାୟତରାୟ ଏବଂ ଅପରାଜିତା ଷଡ଼ଙ୍ଗୀ ଆମ ପାଇଁ ବହୁତ କିଛି କରିଛନ୍ତି